ଆମ କନ୍ଧମାଳ ଜିଲ୍ଲାରେ ଅନେକ ଲୋକପ୍ରିୟ ଖେଳ ରହିଛି ସେଥିମଧ୍ୟରୁ ହେଲା କବାଡ଼ି କୁସ୍ତି ଖୋଖୋ ଫୁଟବଲ ଇତ୍ୟାଦି ଖେଳ ରହିଛି ଏହି ଖେଳକୁ ବିକଶିତ କରିବା ପାଇଁ ପଞ୍ଚାୟତ ସ୍ଥରରୁ କୌଣସି ଗୋଟିଏ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ଏଠାରେ ଅନେକ ଯାଗାରୁ ଯୁବପିଢ଼ିମାନେ ଆସି ଏକାଠି ହୋଇଥାନ୍ତି ଆଉ ଗୋଟିଏ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଲା ପରେ ସମସ୍ତେ ସ୍ଥାନୀୟ ଲୋକ ମଧ୍ୟ ଭିଡ଼ ହୋଇଥାନ୍ତି ଯାହାକି ଦେଖିବା ପାଇଁ ସମସ୍ତେ ଉତ୍ସାହ ଉତ୍ସାହରେ ସମସ୍ତେ ଅନାଇ ଥାନ୍ତି ତା'ପରେ ଖେଳ ଆରମ୍ଭ ହୋଇ ସାରିଲା ପରେ ଖେଳ ଯେତେବେଳେକି ସରିଯାଏ ସେମିତି ସମୟରେ ଯିଏ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି ତାଙ୍କୁ ପୁରସ୍କାର କରଯାଏ ସେ ପୁରସ୍କାର ପାଇ ସାରିଲା ପରେ ସମସ୍ତେ ଖୁସି ହୋଇଯାନ୍ତି ଆଉ ଲୋକମାନେ ମଧ୍ୟ ମନୋରଞ୍ଜନ ସେ ଖେଳ ଦ୍ଵାରା ନିଜର ମନୋରଞ୍ଜନ କରିପାରନ୍ତି